ଖେଳ କହିବାକୁ ଗଲେ ପୁଚି ବହୁତ ପସନ୍ଦ ସ୍କୁଲରେ ଯେତେବେଳେ ଛୋଟ ଥିଲି ସ୍କୁଲ ଯାଉ ଖେଳ ହୁଏ ଫଙ୍କସନ୍ ହୁଏ ସବୁ ସାଙ୍ଗସାଥି ମିଶିକି ଖେଳୁ ସେଥିରେ ପ୍ରାଇଜ୍ ବି ଦିଆଯାଏ ଫାର୍ଷ୍ଟ ବି ହଉ ତ ବହୁତ ମଜା ଲାଗେ ବହୁତ ଖୁସି ଲାଗେ ସେ ସମୟ ତ ନାହିଁ କିନ୍ତୁ ବହୁତ ସେ ଦିନକୁ ମନେ ପକାଉ ଆଉ ଝୁରୁ ମଧ୍ୟ ସତରେ ସେଦିନ ସତରେ ଫେରି ଆସନ୍ତା କି ପୁଚି ଖେଳ ତ ବହୁତ ପସନ୍ଦ ମୋର ସ୍କୁଲ ଠାରୁ ବାହାରେ ଷ୍ଟାଡ଼ିୟମ୍ କତୁରୁ ଖେଳି ବହୁତ ମଜା ନେଉ ଆମେ ସାଙ୍ଗସାଥି ମିଶି ବହୁତ ଖେଳ ସିଏ ପୁଚି ଖେଳ ନଟୁ ଖେଳ ବାଟି ଖେଳ ଚକି ଖେଳ ସବୁ ସାଙ୍ଗମାନେ ମିଶିକି ବହୁତ ଆମେ ଖେଳ ପଡ଼ିଆରେ ଖେଳୁ ମଜା ନେଉ ସତରେ ସେ ଖେଳକୁ ବହୁତ ମନେ ପକାଉଛୁ ଆଉ ଝୁରୁଛୁ ମଧ୍ୟ ବହୁ ସାଙ୍ଗସାଥି ମିଶିକି ଫଙ୍କସନ୍ ବଡ଼ ଆକାରରେ ଫଙ୍କସନ୍ ହୁଏ ସାର୍ ମାନେ ଥାଆନ୍ତି ବହୁତ ସାଙ୍ଗସାଥି ଥାଆନ୍ତି ଭୋଜି ଭାତ ହୁଏ ଏବଂ ଫଙ୍କସନ୍ ହୁଏ ସମସ୍ତେ ମିଶିକି ମଜା ନେଉ ଖେଳ ହୁଏ ବହୁତ ବହୁତ ମଜା ନେଉ ସେଦିନ ମୁଁ ବହୁତ ଗର୍ବ ଅନୁଭବ କରେ ସବୁ ସବୁ ସାଙ୍ଗସାଥି ମିଶିକି ବହୁତ ଖୁସି ଲାଗୁ ଆମେ ମିଶିକି ଖେଳୁ ସବୁ ସାଙ୍ଗସାଥି ସତରେ ସେଦିନ ଫେରି ଆସନ୍ତା କି ପୁଚି ଖେଳ ତ ବହୁତ ବହୁତ ବହୁତ ଭଲ ସତରେ ସେ ଖେଳ ଖେଳିଲେ ବହୁତ ଶାନ୍ତି ଲାଗେ ଆଉ ବହୁତ ଖୁସି ବି ମଧ୍ୟ ଲାଗେ ସାଙ୍ଗସାଥି ମିଶିକି ଆମେ ପଡ଼ିଆରେ ଖେଳୁ ଭୋଜି ଭାତ କରୁ ଇଏ କରୁ ଭୋଜି ଭାତ କରୁ ସେ ପଡ଼ିଆରେ ଖେଳୁ ମଜାମସ୍ତି କରୁ ସେଦିନ ମଧ୍ୟ ବହୁତ ବହୁତ ଖୁସି ଆମେ ଅନୁଭବ କରୁ ବହୁତ ମଜା ଲାଗେ